ଭାରତର ଶିକ୍ଷା ବ୍ୟବସ୍ଥା ଆମର ବହୁତ ଭଲ ଅନ୍ୟ ଦେଶ ଅପେକ୍ଷା ଆମର ଭାରତ ଭଲ ବହୁତ ସୁବିଧା ଅଛି ଆଗରୁ ଏସବୁ ସୁବିଧା ନଥିଲା ଆମ ଲୋକମାନେ ବାହାରକୁ ପଢ଼ିବାକୁ ଯାଉଥିଲେ କିନ୍ତୁ ଏବେ ବାହାରୁ ଆମ ଦେଶକୁ ପଢ଼ିବାକୁ ଲୋକେ ଆସୁଛନ୍ତି ସମ୍ପୂର୍ଣ ସୁବିଧା ଆମର ଏଠାରେ ଅଛି ହେଲେ ଏଇ ଛୋଟ ଛୋଟ ପିଲାଙ୍କର ସ୍କୁଲରେ ସେମିତି କିଛି ବେଶି ସୁବିଧା ନାହିଁ ଯେମିତିକି ଆମର କମ୍ପୁଟର ଆଉ ବାକି ରହିଲା ଶିକ୍ଷକ ବହୁତ ଶିକ୍ଷକ କମ୍ ରହୁଛନ୍ତି କମ୍ପୁଟରର ବ୍ୟବସ୍ଥା କରାଯାଇ ନାହିଁ ଏସବୁ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା ଆଉ ପିଲାମାନଙ୍କର ଯତ୍ନ ନେବା ପାଇଁ ଯେମିତିକି କୁଆଡ଼େ ଗଲେ ଆସିଲେ କି ବାଡ଼ିଆ ପିଟା ପିଲା କେଉଁଠି କଣ ହେଲେ ସେ ସବୁ ବୁଝିବା ପାଇଁ ଗୋଟିଏ ପିଅନ ରହିଲେ ବହୁତ ଭଲ ହୁଅନ୍ତା